ଆମ ଘର ପାଖରେ ଏକ ରୋଷେଇ ଦୋକାନ ଥିଲା ସେଠାରେ ରୋଷେଇ ପ୍ରତିଯୋଗିତା ହେଉଥିଲା ବହୁତ ଲୋକ ସେଠାରେ ଯୋଗ ଦେଇଥିଲେ ଏବଂ ମୁଁ ମଧ୍ୟ ଯୋଗ ଦେଇଥିଲି ଏବଂ ସେଠାରେ ମୁଁ ମାଛ ରୋଷେଇ କରିଥିଲି ମାଛ କାଟି ମାଛକୁ ଧୋଇ ମାଛ ଛାଣି ବେସର ବାଟି ବେସର ଦେଇଥିଲେ ଏବଂ ମସଲା ମଧ୍ୟ ଦେଇଥିଲେ ବହୁତ ସୁନ୍ଦର ଭାବରେ ମୁଁ ମାଛ ରାନ୍ଧିଥିଲି ଏବଂ ସେଠାରେ ଖଟା ମଧ୍ୟ ଟିକେ ପକାଇ ଥିଲି ଲୋକମାନେ ବହୁତ ଆନନ୍ଦରେ ଖାଇଲେ ଏବଂ ମୋତେ ମୁଁ ମୋବାଇଲ୍ ୟୁଜ୍ କରେ ମୋବାଇଲ୍ରେ ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ ଲଗାଏ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମୁଁ ରୋଷେଇ ଦେଖେ ସବୁ ରୋଷେଇ ଶିଖେ ଏବଂ ମୋତେ ଏ ମୁଁ ମିଠା ବନାଇ ଜାଣିଛି ଏବଂ ମିଠା ଚିକେନ୍ ମାଛ ଏବଂ ବିଭିନ୍ନ ପ୍ରକାର ରୋଷେଇ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମୁଁ ରୋଷେଇ କରିବା ଶିଖିଲି